ଛାତ ଉପରେ ସବୁଦିନ ଯୋଗ କରେ ଏବଂ ବେଲେବେଲେ ଆମେ ଖେଲ ପଡ଼ିଆରେ ମଧ୍ୟ ଯୋଗ କରିଥାଉ ସ୍ଵଭାବିକ ନିହାତି ସମସ୍ତେ ଯୋଗ କରିବା ଉଚିତ୍ ପରିବେଶରେ ପରିବେଶ ସହିତ ମିଶି ଚଳିବା ପାଇଁ ଯୋଗ ନିହାତିିଁ ଆବଶ୍ୟକ ପରିବେଶର ସବୁ ସବୁପ୍ରକାର ପରିସ୍ଥିତିକୁ ଖାପଖୁଏଇ ଚଲିବାକୁ ହୁଏ ଯୋଗ କରିବାକୁ ନିହାତି ଆବଶ୍ୟକ କାହିଁକିନା ଆମ ପରିବେଶର ଋତୁ ପରିବର୍ତ୍ତନ ହୋଇଥାଏ ସେଇ ଋତୁମାନଙ୍କ ମଧ୍ୟରେ ଆମ ମଣିଷ ଶରୀର ଚଲିବାକୁ ପଡ଼ିଥାଏ ସେଇ ସେମିତି ଜୀବନ ଯାପନ କରିବାକୁ ଯୋଗ ନିତାନ୍ତ ଆବଶ୍ୟକ ମନ ବୃଦ୍ଧି ମନ ବୁଦ୍ଧି ଶରୀର ସବୁକିଛି ଯୋଗ ଦ୍ୱାରା ସମ୍ଭବପର ହୋଇଥାଏ